ହଁ ମୁଁ କଟକ ଯାଇଥିଲି କଟକ ଯିବି ବୋଲି ଗଲି ଆମର ବସ୍ ଷ୍ଟାଣ୍ଡ ହେଉଛି ଦେଢ଼ କିଲୋମିଟର ଅଟୋ ମୁଁ ବସରେ କହିଲି ଭାଇ ଜାନକୀ ବସ୍ ହାବୁଡ଼ିଲି ଡ୍ରାଇଭର୍ ପଛ ସିଟ୍ ଡ୍ରାଇଭର୍ ପଛ ସିଟ୍ରେ ସିଟ୍ ଅଛି ବସିଲି କ'ଣ ଭାଇ ମୋଟେ ଚାରି ପାଞ୍ଚ କିଲୋମିଟର ଯାଇଛି ଭାଇ ଲୋକ ଏତେ ଯାମେ ଆଉ ଡ୍ରାଇଭର୍ ଯଉଁଠି ବ୍ରେକ୍ ମାରୁଛି ଭାଇ ସଡନ୍ ବ୍ରେକ୍ ମାରୁଛି ଭାଇ ଲୋକ ତା'ପରେ ତା'ପରେ ତା'ପରେ ତାାର ମୁଁ ଗୋଟେ ଝିଅ ଉପରେ ବାଡ଼େଇ ହୋଇଗଲି ହଁ ମୋ ମନ ଭାରି ଦୁଃଖ ଆଉ କଟକ ଧରିଆଯାଏ ଭାଇ ଏତେ ଅଛି କ'ଣ କହନ୍ତି ହମ୍ପ ଅଛି ଭାଇ କେଉଁଠି ମୁଣ୍ଡ ବାଡ଼େଇ ଯାଉଛି କେଉଁଠି ଯେଉଁ ହଁପରେ ଡ୍ରାଇଭର୍ ଧରୁଛି ବ୍ରେକ୍ ସେଇଠି କ'ଣ ବସ୍ ହେଲା ଭଳି ଯାଉଛି ସେ ଲୋକ ପୁରା ତାପରେ ତାପରେ ତାପରେ ପଡ଼ିଯାଉଛନ୍ତି ମାନେ ସଡନ୍ ବ୍ରେକ୍ ମାରୁଛି ଆଉ ଏମିତି ଭାରି କଷ୍ଟ ଲାଗୁଚଛି ବସରେ ଯିବା ପାଇଁ ଆଉ ଏଇଠି ହାରାହାରି ଆମର ଘରଠୁ ଷାଠିଏ ସତୁରୀ କିଲୋମିଟର ବାଟ କଟକ ହେବ କିନ୍ତୁ ଭାରି କଷ୍ଟ ହେଉଛି ଭୟ ଲାଗୁଛି ଯିବା ପାଇଁ ବସ୍ରେ ଆଉ ଏମିତିଆ ରୋଡ଼୍ ଏମିତିଆ ଡ୍ରାଇଭର୍ ଆଉ ଏଇସବୁ ଆଉ ଭାରି କଷ୍ଟ ହେଉଛି ଯିବା ପାଇଁ ଆଉ ହଁ ଆଉ କ'ଣ ଆଉ ତ ଯିବା ପାଇଁ କିଛି ଯାନବାହାନ ନାହିଁ ଆଉ ସେଇ ବସ୍ ଆଉ ବସ୍ରେ ଏମିତି ବିଶୁଙ୍ଖଳା ହେଉଛି ଆଉ ଯେଉଁଠି ହଁ ଯେଉଁଠି କୋଡ଼ିଏ ଟଙ୍କା ସେଇଠି ଆମକୁ ନେଉଛନ୍ତି ବାଇଶ ଟଙ୍କା ତିରିଶ ଟଙ୍କା ବୁଲକି ନେଉଛନ୍ତି ଆମେ ଜାଣିନୁ କିଛି ବସ୍ କଣ୍ଡକ୍ଟର୍ ମାନେ ଯେଉଁଠି କୋଡ଼ିଏ ଟଙ୍କା ସେଇଠି ଏକୋଇଶ ଟଙ୍କା ବାଇଶ ଟଙ୍କା ନ ନେଇଯାଆନ୍ତି ଆମେ ଜାଣିନୁ ହଁ ଛାଡ଼